ଜୀବଜନ୍ତୁଙ୍କ ଯତ୍ନ ନେବାପାଇଁ ପ୍ରାକୃତିକର ଯେମିତି ତାଙ୍କର ଝାଡ଼ା ହେଲେ ଆମର ଗୋଟିଏ ଗଛ ଅଛି ସେ ଗଛର ଫଳକୁ ଆମେ ଆଣିକି ତାକୁ ବାଟିକି ତା'ର ଦେଲେ ତା ଝାଡ଼ା ଭଲ ହୋଇଯିବ ଆଉ ଜୈବିକ ପଦ୍ଧତି ମଧ୍ୟ ବିଭିନ୍ନ ପ୍ରକାର ଯେମିତି ଆମର ଔଷଧ ରୋଗ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଆଉ ସେ ରୋଗ ନହେବାପାଇଁ ଟୀକା ମଧ୍ୟ ତା ଆଗରୁ ଆମେ ଦେଇଥାଉ ଯେମିତି କି ଫାଟୁଆ ଆଉ ମୁହଁରେ ଘା ଏହିଭଳିଆ ବିଭିନ୍ନ ପ୍ରକାରର ରୋଗ ପଶୁମାନଙ୍କୁ ହୋଇଥାଏ ଏବଂ ଆମ ଘରେ ମୋ ବାପା ଶାଶୁଘର ପାଖରେ ଶଶୁର ଶାଶୁ ଆଉ ଏମାନେ ସମସ୍ତେ ଆମର ଗାଈ ଗୋରୁକୁ ସବୁ ଯତ୍ନ ନିଅନ୍ତି କେମିତି ସେମାନେ ରହିବେ ସୁବିଧାରେ ମଶା କାମୁଡ଼ିବନି ତାଙ୍କର ଗୁହାଳ ଅପରିଷ୍କାର ରଖିବାନି ଯାହାଫଳରେ କି ସେମାନେ ବିଭିନ୍ନ ପ୍ରକାର ରୋଗରେ ଯେଉଁ ଆକ୍ରାନ୍ତ ହୁଅନ୍ତି ସେ ଆଉ ହେବେନାହିଁ ତା'ହେଲେ କ'ଣ ସେମାନଙ୍କଠାରୁ ମୁଁ ଅନେକ କଥା ଶିଖିବାକୁ ପାଇଛି